ଗୋଟେ ନବଜାତ ଶିଶୁ ନୂଆ ଜନ୍ମ ହେଇଥିବା ଶିଶୁକୁ ତାକୁ ଆମେ ଯତ୍ନ ବହୁତ ଭଲ ଭାବେ ଯତ୍ନ ନେବା ଦରକାର ତାକୁ ନା ଆମେ ଭଲ ସଫ ମାନେ ପାଣି ସଫା ଗରମ ପାଣିରେ ତାକୁ ପୋଛା ଉଷୁମ ପାଣିରେ ତାକୁ ପୋଛାପୋଛି କରିକି ତାକୁ ସଫା କରିକି ତାକୁ ତେଲ ଲଗେଇକିନା ତାକୁ ପାଉଡ଼ର ପାଉଡ଼ର ଟିକେ ଲଗେଇକି ତାକୁ ଆସ ଭଲ ଭାବେ ସଫା କରିକିରି ତାକୁ ଯତ୍ନ ସହିତ ରଖିବା ରଖିବା ତାକୁ ଯେପରି କିଛି ମଶା ଫସା ଜନ୍ଦା କିଛି ନ ଚବାଉ ନ ତାକୁ କିଛି ନ ହଉ ସେଲେ ତାକୁ ଗୋଟେ ଭଲ କପଡ଼ାରେ ଶୁଆଇବା ସଫା ସୁୁତୁରା କପଡ଼ାରେ ଶୁଆଇକିରି ତାକୁ ମଶୁରୀ ଲଗେଇକି ତାକୁ ଆମେ ରଖିବା ଛୁଆକୁ ଛୁଆକୁ ଯେମିତି କିଛି ମଶା ନ କାଟୁ କିଛି ପିମ୍ପୁଡ଼ି ଫିମ୍ପୁଡ଼ି ନ ଚୋବୋଉ ତ ତାର ସେଜଟା ପୁରା ପରିଷ୍କାର ପରିଚ୍ଛନ୍ନ ରଖିବା ରଖିକି ନା ତାକୁ ମଶୁରୀ ଘୋଡ଼େଇକି ଆମେ ରଖୁ ଛୁଆର କପଡ଼ାପତ୍ର ସବୁ ଡେଟଲ ପାଣିରେ ସଫା କରିକିନା ଡେଟଲ ପାଣିରେ ସଫା କରିବା ସର୍ଫ ଲଗେଇ ଡେଟଲ ପାଣି କରିକି ତାକୁ ସେ ଆଉ ତାର କପଡ଼ାପତ୍ର ସବୁ ଖରାରେ ଶୁଖେଇକିରି ଶୁଖେଇକରି ଛୁଆକୁ ବ୍ୟବହାର କରିବା ଯେତେବେଳେ ଆମେ ଛୁଆକୁ ଧରୁଛନ୍ତି ହାତରେ ତାର ହ୍ୟାଣ୍ଡୱାଶ୍ ତାର ହାତ ଧରୁଛ ଆମେ ଯ ଛୁଆକୁ ହାତରେ ନେଉଛେ କୋଳରେ ଧରୁଛନ୍ତି ତ ତା' ପୂର୍ବରୁ ଆମେ କ'ଣ କରିବା ନା ହାତଟା ସଫା କରି ଧୋଇବା ତାପ ଯାଇକି ଛୁଆକୁ ଧରିବା ଏମିତି କରିବା ସଫା ସୁୁତୁରା କରିବା ଦ୍ୱାରା ଛୁଆ ବି ଭଲ ରହିବ ଛୁଆର ସ୍ୱାସ୍ଥ୍ୟ ବି ଭଲ ରହିବ ଆଉ ସେ ଛୁଆ ଯେମିତି ଆମେ ଛୁଆର କପଡ଼ାପତ୍ର ଅସନା ନ କରିବା ନ କରିବା ସଫାସୁୁତୁରା କରିବା ଘର ସଫା ରଖିବା ଘର ସଫା ରଖିବା ଆଉ ଯେମିତି ପିଲାଛୁଆ ବେମାର ନହବ ତା' ପ୍ରତି ଆମେ ସଚେତନ ହେବା ଆମେ ତାର କପଡ଼ାକୁ ଭଲ ଭାବେ ସଫା କରି ଡେଟଲ ପାଣିରେ ସଫା କରିକି ତାର ଶୁଖେଇବା ବାହାରେ ଖରାରେ ଶୁଖେଇବା ତ ଛୁଆକୁ ଟାଇମ୍ ତାର ଟାଇମ୍ ତ ଖାଇବା ପତ୍ରରେ ଧ୍ୟାନ ଦବା ତାର ଖାଇବା କେମିତି ସ୍ୱଚ୍ଛ ହବ ଯେମିତି ଅପରିଷ୍କାର ନହବ କିଛି ନହବ ସବୁ ଭଲ ହବ ସେମିତି ଦେଖିବା ତାର କପଡ଼ାପତ୍ର ତାର ବ୍ୟବହାର ଜିନିଷ ତାର ତେଲ ସାବୁନ ସବୁ ଆମେ ଅଲଗା ସାଇଡ଼୍ ରଖିବା ଛୁଆକୁ ନା ଆମେ ତାର ବେବି ସାବୁନରେ ହିଁ ଗାଧେଇବା ଆଉ ତାର ତେଲରେ ତାକୁ ସଫା ସୁତୁରା ସେଇ ତେଲ ହିଁ ବ୍ୟବହାର ଆମେ ତାକୁ ଛୋଟ ଛୁଆ ନା ତାକୁ ଅନ୍ୟ ତେଲ ବ୍ୟବହାର କରିବା ନାହିଁ ତାକୁ କେବଳ ତାର ବେବି ସାବୁନ ବେବି ଶ୍ୟାମ୍ପୁ ତାକୁ ସେଥିରେ ସଫା କରିବା ତାକୁ ଭଲ ଭାବରେ ଗରମ ପାଣିରେ ଗାଧୋଇ ତାକୁ ସଫା କରି ଆମେ ରଖିବା ଛୁଆକୁ ଯେମିତି ତା' ପାଖ କିଛି ଅସନା ନ ହଉ ସେମିତି ତା' ଚାରିପଟ ସେଜର ଚାରିପଟ ସବୁ ସଫାସୁତୁରା କରି ଆରାମରେ ତାକୁ ସେନିଟାରି ତାକୁ ସବୁ ସାଇଜ୍ ସୁତୁରା କରି ରଖିବା ତାକୁ ସବୁବେଳେ ତାର କପଡ଼ାପତ୍ର ନା ଆମେ ମାନେ ଡେଟଲରେ ସଫା କରୁଥିବା ନେଇକି ଖରାରେ ଶୁଖଉଥିବା ଖରାରେ ଶୁଖେଇବା ଦ୍ୱାରା ବ ବିମାର ହବନି କୀଟାଣୁ ସବୁ ମରିବ ଆଉ ଛୁଆ ଭଲ ରହିବ ଆଉ ଟିକେ ସ୍ୱସ୍ଥ ରହିବ ବା ଛୁଆକୁ ଆମେ ଦେଖୁଥିବା ସେ ଯେ ଯେମିତି ଝାଡ଼ା କଲା ଶୁଶୁ କଲା ତ ସେଇ କପଡ଼ା ଯାକ ଆମେ ଦ୍ଵିତୀୟ ଥର ବ୍ୟବହାର କରିବା ନାହିଁ ସେଇ କପଡ଼ା ଆମେ ସଫା ସୁସ୍ଥ ଭଲ କପଡ଼ା ଏବଂ ଭଲ କପଡ଼ା ତାକୁ ପାରିକି ଛୁଆକୁ ଶୁଆଇବା ଛୁଆକୁ ଘୋଡ଼ାଘୋଡ଼ି କରିକି ଆରାମରେ ରଖିବା